ଆମର୍ ଓଡ଼ିଶା ନ ସବୁପ୍ରକାର ବିଜିନେସ୍ମାନ ଚାଲିଛି ବୋଇଲେ ପନିପରିବାର ବିଜିନେସ୍ କରୁଛନ୍ କରୁଛନ୍ ଆଉ ଇଟା କପଡ଼ା ବିଜିନେସ୍ ହଉଛେ ଧାନ୍ ବିଜିନେସ୍ ହଉଛେ ଚାଉଲ୍ ବିଜିନେସ୍ ହଉଛେ ଏ ଛେଲି ମେଣ୍ଡି ସବୁ ବିଜିନେସ୍ ହେଉଛି ଗାଈଗୋରୁ ବିଜିନେସ୍ କରୁଛନ୍ ବିଜିନେସ୍ କରୁଛନ୍ ଷ୍ଟିଲ୍ ସାମାନ୍ ବିଜିନେସ୍ କରୁଛନ୍ ଆଉ ସବୁ କିଛି ବିଜିନେସ୍ମାନେ ହେଉଛି ଆଉ ଇଟା କଂସା ସାମାନ୍ ବି ବିଜିନେସ୍ କରୁଛନ୍ ଆରୁ ଇଟା ମୋବାଇଲ୍ମାନେ ବି ବିକୁଛନ୍ ବଲ୍ମାନେ ବିକି ଯାଉଛନ୍ ସମସ୍ତେ ସବୁ ବେପାର୍ମାନେ କରୁଛନ୍ ଆରୁ ସବୁ ବିଜିନେସ୍ ହେଉଛି ଦର୍ପନ୍ ବିକୁଛନ୍ ପନିଆ ବିକୁଛନ୍ କିଏ ତାର୍ ବିକୁଛେ କିଏ ଏନ୍ତା ବିଜିନେସ୍ମାନେ ଚାଲିଛି କିଏ ପ୍ଲାଷ୍ଟିକ୍ର ବେପାର କରୁଛେ କିଏ କିଏ ଦର୍ପନ୍ କିଏ ପନିଆ ଇରା କିଏ ଟୁପ୍ଲି ପ୍ଲାଷ୍ଚିକ୍ ସାମାନ୍ କିଏ ଟପ୍ମାନ ବିକୁଛି କିଏ ପ୍ଲାଷ୍ଟିକ୍ର କିଏ ଷ୍ଚିଲ୍ର ବିକୁଛି କିଏ ବିକୁଛି ଏନ୍ତା ବିଜିନେସ୍ମାନେ ଚାଲିଛି